ସହରରୁ ଗାଁକୁ ସ୍ଥାନାନ୍ତର କରିବାପାଇଁ ଲୋକମାନେ ଚାହୁଁଛନ୍ତି କାରଣ ସହରରେ ଗାଡ଼ିର ପ୍ରଦୂଷଣ ଓ ଧୂଆଁ କଳକାରଖାନା ଅଧିକା ଥିବା ଯୋଗୁଁ ଲୋକମାନଙ୍କର ବିଭିନ୍ନ ପ୍ରକାର ରୋଗ ହେଉଛି ନିଃଶ୍ୱାସ ପ୍ରଶ୍ଵାସ ନେବାପରେ ଲୋକମାନଙ୍କୁ ଅଣନିଃଶ୍ୱାସ ଲାଗୁଛି ସେଥିପାଇଁ ସହରରେ ରହିବାକୁ ପସନ୍ଦ କରୁନାହାଁନ୍ତି ଗାଁରେ ରହିବା ରହିବାକୁ ପସନ୍ଦ କରୁଛନ୍ତି କାରଣ ଗାଁ ଜଳବାୟୁ ପାଣିପବନ ବହୁତ ଥଣ୍ଡା ଦେହ ପାଇଁ ବହୁତ ହିତକାରୀ ଗାଁରେ ଗଛଲତା ଥିବାରୁ ମଧୁର ପବନ କୋଇଲି ମଧୁର ସ୍ଵର ପକ୍ଷୀମାନଙ୍କର ଗୁଣୁଗୁଣୁ ଶବ୍ଦ ମନକୁ ପ୍ରଫୁଲ୍ଲିତ କରେ ଗାଁରେ ଲୋକମାନେ ସନ୍ଧ୍ୟା ସମୟରେ ଏକାଠି ବସି ଗୁଲିଗପ କରନ୍ତି ଓ ଦେବାଦେବୀଙ୍କ ପାଖରେ ଭଜନ କୀର୍ତ୍ତନ କରନ୍ତି ଗାଁର ଲୋକମାନେ ଅନ୍ୟ କ ପର୍ବପର୍ବାଣୀ ପାଳନ କରନ୍ତି ବହୁତ ଲୋକ ଧାନ ମୁଗ ଆଖୁ ବିରି କୋଳଥ ଚଣା ଆଦି ଫସଲ କରନ୍ତି ତାହା ସହିତ ପନିପରିବା ଚାଷ କରନ୍ତି ଏହିସବୁ ସହରରେ ମିଳିନଥାଏ ଏଥିପାଇଁ ଲୋକମାନେ ଗାଁରେ ରହିବାକୁ ବହୁତ ପସନ୍ଦ କରନ୍ତି